ଆଜିକାଲି ଓଡ଼ିଶାରେ ପ୍ରମୁଖ ବ୍ୟାଙ୍କିଂ କିମ୍ବା ବୀମା ଧାରାର କିମ୍ବା ବିକାଶ ଯାହା ଧ୍ୟାନ ଦେବା ପାଇଁ ଯୋଗ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ସୁବିଧା ଅସୁବିଧା ଜାଣିବା ପାଇଁ ବୀମାଧାରାର ସୁବିଧା ଅସୁବିଧା ଜଣାପଡ଼ୁଛି ଡିଜିଟାଲ୍ ଲାଇସେନ୍ସ ଫିନ୍ଟେକ୍ ମାଇକ୍ରୋଫାଇନାନ୍ସ ସୁର୍ଯୋଦୟ ମାଇକ୍ରୋ ଫାଇନାନ୍ସ ବ୍ୟାଙ୍କ ବଜାର ପେଟିଏମ ପେଟିଏମ ଯାଇକେ ଟ୍ରାନ୍ସଫର କରିପାରୁଁ ପଇସା ହଉ କି କିମ୍ବା ଜାଣା ବୀମାଧାରା ବୀମାଧାରା ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ସୁବିଧା ଅସୁବିଧା ଜାଣିଥିବା ପାଇଁ ସିଏ କରିଥାଉ ଓଡ଼ିଶାର ପ୍ରମୁଖ ବ୍ୟାଙ୍କିଂ କିମ୍ବା ବୀମାଧାରା କିମ୍ବା ବିକାଶ ପାଇଁ ଯାହା ଧ୍ୟାନ ଦେବା ଯୋଗ୍ୟ ଯେଇଟା ଲାଇନେନ୍ସ ଫିନ୍ଟେକ୍ ମାଇକ୍ରୋଫାଇନାନ୍ସ ସୂର୍ଯ୍ୟୋଦୟ କ୍ଷୁଦ୍ର ଫାଇନାନ୍ସ୍ ବ୍ୟାଙ୍କ ବଜାର ପେଟିଏମ୍ ରଖିଥାଏ ଯାହା ସମସ୍ତଙ୍କ ପାଇଁ ସୁବିଧା ଅସୁବିଧା କରିବା ପାଇଁ ବୀମାଧାରା ପେଟିଏମ ଏସବୁ କରିଥାଉ